ସାତ ଚାରି ଉଣେଇଶି ଶହ ଅଣାଅଶୀ ପାଞ୍ଚ ବାର ଦୁଇ ହଜାର ତେଇଶି ଦୁଇ ତିନି ଦୁଇ ହଜାର ତେଇଶି ବାର ଏକ ଦୁଇ ହଜାର ତେଇଶି ସତର ବାର ଦୁଇ ହଜାର ତେଇଶି